କ୍ରିକେଟ ଖେଳ ଦୁଇ ଗାଁ ମଧ୍ୟରେ ହେଇଥାଏ ବା ଆମେ ଦୁଇ ଗାଁ ମଧ୍ୟରେ ଗାଁ ଗାଁ ମଧ୍ୟରେ ଏଇ ଖେଳ ଖେଳିଥାଉ ଏହି ଖେଳ ଖେଳି ଖେଳିଲେ ଦୁଇ ଗାଁର ସମ୍ପର୍କ ବଢ଼ିଥାଏ ବା ଏହି ଗାଁର ପ୍ରତ୍ୟେକ ଲୋକ ଏହି ଖେଳ ଦେବା ଦେଖିବାକୁ ଆସୁଛନ୍ତି ଏବଂ ବହୁତ ଆନନ୍ଦ କରନ୍ତି ଯେଉଁ ଗାଁର ଟିମ୍ ଜିତିଲେ ସେଇ ସେଇ ଟିମ୍ ସେଇ ଗାଁର ଲୋକମାନେ ବେଶୀ ଆନନ୍ଦ ଆନନ୍ଦିତ ହେଇଥାନ୍ତି ଏବଂ ଯେଉଁ ଗାଁ ହାରିଥାନ୍ତି ସେଇ ଗାଁର ଲୋକ ବି ଆନନ୍ଦିତ ହେଇଥାନ୍ତି କିନ୍ତୁ ତାଙ୍କର ଖୁସି ଟିକେ କମିଯାଏ କାରଣ ତାଙ୍କ ଟିମ୍ ହାରିଯାଇଛି ହେଲେ ମଧ୍ୟ ଏହି ଦୁଇ ଗାଁ ମଧ୍ୟରେ ସମ୍ପର୍କ ଭଲ ଥାଏ ଏବଂ ଏହି ଖେଳ ମଧ୍ୟରେ ଗୋଟେ ଗାଁର ଗୋଟେ ଟିମ୍ ଦୁଇଟା ଟିମ୍ ସେଇ ଟିମ୍ ମଧ୍ୟରେ ପଇସା ବନ୍ଧା ହେଇଥାଏ ଯିଏ ମ୍ୟାଚଟା ଟ୍ରଫି ମଧ୍ୟ ଥାଏ ଯିଏ ମ୍ୟାଚଟା ଜିତିଥାଏ ସେଇ ଟ୍ରଫି ତା'ର ସେଇ ଟିମର ହୋଇଥାଏ